ଆମର ବଗିଚାରେ ଗଛ ଗୁଡ଼ିକ ବହୁତ ଲଗାଉ ଗଛଗୁଡ଼ିକ ଚାରା ଆମେ ନିମକଣା ଫାର୍ମରୁ ହିଁ ଆଣି ଥାଉ ନିମକଣା ଫାର୍ମରେ ବହୁତ ଜାତୀୟ ଚାରା ଫୁଲ ଚାରା ଅଛି ସେ ଚାରା ଗୁଡ଼ିକ ଆମେ ଆଣୁ ଗୋଟେ ପାତ୍ରରେ ମାଟି ଦଉ ଖତ ଦେଉ ପାଣି ଦଉ ପରିବା ଚୋପା କି ଚାହାପତି ଏସବୁ ଛଣା ଚାହାପତି ଏସବୁ ଦେଇ ଆମେ ଗୋଟେ ଖତ ପ୍ରସ୍ତୁତ କରି ତାଦିହରେ ଗଛଟିକୁ ଲଗାଉ ସେ ଗଛଟି ଭଲ ଭାବେ ବଞ୍ଚିଯାଏ ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟେ ବଗିଚାରେ ଫୁଲ ଫଳ ସବୁ ଗଛ ଗୁଡ଼ିକରଥିରେ ପରିବା ଚୋପା ହେରିକା ଦେଲେ ଭଲ ଖତ ସାର ହୁଏ ସାର ବି ପକାଇବା ଦରକାର ନାହିଁ ଏସବୁ ଜୈବିକ ସାରରେ ଗଛ ଗୁଡ଼ିକ ଭଲ ବଞ୍ଚେ ଓ ଫଳ ଦିଏ ବଗିଚାରେ ଭଲ ଫୁଲ ଫୁଟେ